ଖୋର୍ଦ୍ଧା ଜିଲ୍ଲାରେ ଜଳବାୟୁ ଆଗ ଅପେକ୍ଷା ଏତେ ଭଲ ନାହିଁ ସାଧାରଣତଃ ଛଅଟି ଋତୁ ମଧ୍ୟରୁ ଆମେ ତିନୋଟି ଋତୁକୁ ଅନୁଭବ କରୁଛେ ଯଥା ଖରା ବର୍ଷା ଶୀତ ଖରା ଋତୁରେ ତାପମାତ୍ରା ବଢ଼ିବାରୁ ଲୋକମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯଥା ଦିନ ମଜୁରି କରୁଥିବା ଲୋକମାନେ ଖରା ଯୋଗୁଁ ନିଜର କାମ କରି ପାରୁନାହାନ୍ତି ଏବଂ ତାପମାତ୍ରା ଅଧିକ ଯୋଗୁଁ ଲୋକମାନେ ଘରେ ରହିବାକୁ ପସନ୍ଦ କରୁଛନ୍ତି ଯେଉଁମାନେ ବି ଘରୁ ବାହାରୁଛନ୍ତି ସେମାନେ ଅଂଶୁଘାତରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଛନ୍ତି ବର୍ଷା ଋତୁରେ ସାଧାରଣତଃ ଅଧିକରୁ ଅଧିକ ବର୍ଷା ଏବଂ ରାସ୍ତାଘାଟ ରାସ୍ତାଘାଟ ପାଣିରେ ପୂର୍ଣ୍ଣ ହୋଇଯାଉଛି ଏବଂ ଲୋକମାନଙ୍କର ଗମନା ଗମନ କ୍ଷେତ୍ରରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ଶୀତ ଋତୁରେ ସାଧାରଣତଃ ବୁଢ଼ା ବୁଢ଼ୀ ଲୋକ ମାନଙ୍କୁ ଏଠାରେ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ଯାହା ଫଳରେ ଅଧିକରୁ ଅଧିକ ଶୀତ ହେବାରୁ ସେମାନେ ମୃତ୍ୟୁବରଣ କରୁଛନ୍ତି ଏବଂ ତାପମାତ୍ରାର ବାର ଡିଗ୍ରୀ ସେଲସିୟସ୍ ଚଉରାଳିଶ ଡିଗ୍ରୀ ସେଲସିୟସ୍ କୁ ବୃଦ୍ଧି ପାଉଥିବାରୁ ବର୍ଷ ସାରା ଗରମ ହେଉଛି ଏବଂ ଗରମ ହେଉଥିବା ଯୋଗୁଁ ଲୋକମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି